ଆମର ଏହି ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନପ୍ରକାରର ସାଂସ୍କୃତିକ ପର୍ବ ପାଳନ କରାଯାଏ ଏବଂ ସେଗୁଡ଼ିକ ଆମର ବିଶ୍ୱାସକୁ ବହୁତ ପ୍ରତିଫଳିତ କରିଥାଏ ଯେମିତି ଦୀପାବଳି ହୋଲି ମକର ସଂକ୍ରାନ୍ତି ଆଉ ଆମର ଦଶହରା ଏହିଭଳିଆ ଅନେକ ପର୍ବ ରଥଯାତ୍ରା ପାଳନ କରାଯାଇଥାଏ ଆମର ଏହି ଆମର ମାନେ ବହୁତ ଭଲ ଭାବରେ ପାଳନ କରାଯାଇଥାଏ ଆମର ବିଶ୍ୱାସକୁ ପ୍ରତିଫଳିତ କରେ ଦୀପାବଳି ରେ ଆମ୍ଭେ ସବୁ ଦୀପ ଜାଳିଲେ ଆଉ ବାଣ ଫୁଟାଇବା ଦ୍ୱାରା ବିଭିନ୍ନପ୍ରକାର ଯେଉଁ ଅତ୍ୟଧିକ କୀଟ ହୋଇଯାଇଥାନ୍ତି ଏବଂ କୀଟ ପତଙ୍ଗ ଜନ୍ମ ହୋଇଥାନ୍ତି ବର୍ଷା ଜଳ ପାଇଁକା ପାଣି ପାଇଁ ତେଣୁ ସେମାନେ ମରିଯାଇଥାନ୍ତି ଯାହା ପାଇଁ ଆମେ ରୋଗ ସଂକ୍ରମଣରୁ ଟିକେ ବଞ୍ଚିପାରିବା ଏବଂ ଆମର ଯେମିତି ହୋଲି ହୋଲିରେ ରଙ୍ଗ ଖେଳିଲେ ଅବିର ଲଗାଇଲେ ରୋଗ ହେବନି ଆମର ଗୋଟିଏ ପରମ୍ପରା ରହିଛି ମକର ସଂକ୍ରାନ୍ତି ମକର ଚାଉଳ କରିକି ଖାଇଲେ ସେମିତି ଦେହ ପାଇଁ ସୁସ୍ଥ ଭଗବାନଙ୍କୁ ପୂଜା କରିବା ଆମର ଗୋଟିଏ ଏହି ସବୁ ପରମ୍ପରା ରହିଛି ଏବଂ ରଥଯାତ୍ରା ଆମର ଏଇଠି ରଥଯାତ୍ରାରେ କ'ଣ ହୁଏନା ସୁଭଦ୍ରା ରଥଙ୍କୁ ଆମର ଏଇଠି ଟଣାଯାଏ ବହୁତ ଭଲ ଭାବରେ ପାଳନ କରାଯାଏ ଆଉ ଆମର ଯେମିତି ଏହିଟା ହୋଇଛି ଦଶହରା ଦଶହରାରେ ଆମର ମେଢ଼ ସଜାଯାଏ ଦୁର୍ଗା ପୂଜାରେ ବିଭିନ୍ନ ଯାଗାରୁ ଲୋକ ଆସନ୍ତି ଦେଖିବାକୁ ବହୁତ ଭଲ ଭାବରେ ଦୁର୍ଗା ପୂଜା ହୋଇଥାଏ ଯେମିତିକି ଆମର ଏଇଠି ଦଶ ବାରଟା ମେଢ଼ ବାହାରିଥାଏ ବହୁତ ଭଲ ହୋଇଥାଏ